ଆମ ଅଞ୍ଚଳରେ ବହୁତ ଗୁଡ଼ିଏ କ୍ରୀଡ଼ା ଇଭେଣ୍ଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥାଏ ଆମ ସେଥିମଧ୍ୟରୁ କ୍ରିକେଟ କ୍ରିକେଟ ଫୁଟବଲ ଓ ହକି ଏହି ତିନୋଟି ମୁଖ୍ୟ ଖେଳ ରୂପେ ଆମ ଅଞ୍ଚଳରେ ପ୍ରସିଦ୍ଧ ଏହି ତିନୋଟି ଯାକ ଖେଳ ଅଧିକ ମାତ୍ରାରେ ଆମ ଅଞ୍ଚଳରେ ହୋଇଥାଏ ଆମ ଅଞ୍ଚଳରେ ଆଧିକ ମାତ୍ରାରେ ଟେନିସ୍ ବଲ୍ କ୍ରିକେଟ ମଧ୍ୟ ହୋଇଥାଏ ଟେନିସ୍ ବଲ୍ କ୍ରିକେଟ ଆମ ଅଞ୍ଚଳରେ ବହୁତ ବହୁତ ପ୍ରସିଦ୍ଧ ତା'ପରେ ଜାତୀୟ ଆମ ଅଞ୍ଚଳରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ଖେଳ ମଧ୍ୟ ଆମ ଅଞ୍ଚଳରେ ହୋଇଥାଏ ଯେମିତିକି କ୍ରିକେଟ ହକି ଆଉ କ'ଣ ରହିଲା ଫୁଟବଲ ରହିଲା କ୍ରିକେଟରେ ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଲୋକ ଖେଳ ଦେଖିବାକୁ ଯାଆନ୍ତି ବହୁତ ଗୁଡ଼ିଏ ଛୋଟରୁ ବଡ଼ ଧରି ବହୁତ ବର୍ଗର ଲୋକ ସମସ୍ତ ବର୍ଗର ଲୋକ ଖେଳ ଦେଖିବାକୁ ପସନ୍ଦ କରନ୍ତି ଖାଲି କ୍ରିକେଟ ନୁହେଁ କ୍ରିକେଟକୁ ଛାଡ଼ି ଦେଲେ ଫୁଟବଲ ହକିରେ ବି ବହୁତ ଗୁଡ଼ିଏ ଲୋକ ଖେଳ ଦେଖିବାକୁ ଯାଇଥାନ୍ତି ଖେଳରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯେଉଁ ଖେଳ ହୋଇଥାଏ ସେଥିରେ ବହୁତ ଗୁଡ଼ିଏ ବାହାରୁ ଆସିକି ଲୋକ ଆମ ଏଠି ଖେଳ ଦେଖିବାକୁ ମଧ୍ୟ ଆସନ୍ତି ବାହାରୁ କହିଲେ ଆମ ଦେଶ ବାହାରୁ ହେଉ କିମ୍ବା ରାଜ୍ୟ ବାହାରୁ ହେଉ ସେହି ବାହାରୁ ଲୋକ ଆସିକି ଆମ ଏଠି ଖେଳ ଦେଖିବାକୁ ପସନ୍ଦ କରନ୍ତି ତ ଆମ ଏଠି ଯେଉଁ ଖେଳ ହୋଇଥାଏ ସେହି ଖେଳରେ ସବୁ ବର୍ଗର ଖେଳ ସବୁ ବର୍ଗର ଲୋକମାନେ ଅଂଶ ଗ୍ରହଣ କରିପାରିବେ